ମୁଁ ଆମ କାର୍ଯ୍ୟାଳୟରେ ଗୋଟିଏ ଭୁଲ କରିଥିଲି କାରଣ ସେ ଭୁଲଟା ଅତ୍ୟଧିକ ଛୋଟ ଭୁଲ ବି ନୁହଁ କିମ୍ବା ବଡ଼ ଭୁଲ ବି ନୁହଁ ମୁଁ କ'ଣ କରିଛି ନା' ଗୋଟିଏ ମମତା ମାଆର ଅପଲୋଡ଼ କରିବାର ଥିଲା ତାର ସମସ୍ତ କାଗଜ ପତ୍ର କିନ୍ତୁ ମୁଁ ଅପଲୋଡ଼ ନକରି ତାକୁ ସେମିତି ରଖିଦେଇଥିଲି ଯାହାକି ମାନେ ଆମର ଦିନ ଅନୁସାରେ ତାହାକୁ ଅପଲୋଡ଼ କରିବାକୁ ପଡ଼ୁଛି ଓଡ଼ିଶା ସରକାରଙ୍କ ୱେବସାଇଡ଼ରେ ହେଲେ ମୁଁ କ'ଣ କରିଛି ତାହା ଅପଲୋଡ଼ ନକରି ରଖିଦେଇଛି ତାର ଦୁଇ ଦିନ ପରେ ଯେତେବେଳେ ଗଲି କାର୍ଯ୍ୟାଳୟକୁ ତାହା ଅପଲୋଡ଼ ହୋଇନାହିଁ ତ ଏହା ଦେଖି ମୁଁ ଡରିଗଲି ତ ସେଥିପାଇଁ ମୁଁ ନିଜ ନିଜ ଭିତରେ ସେ ସବୁ ରଖି ମୁଁ କାହାକୁ କିଛି ନ କହି ତାହାକୁ ମୁଁ ଅପଲୋଡ଼ କରିଦେଲି ଯାହାକି ମୋତେ ଡର ମଧ୍ୟ ଲାଗୁଥିଲା କିନ୍ତୁ ମୁଁ ସେମିତି କିଛି କରିଦେଇକି ରଖିଦେଲି